ଗୋଟିଏ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଆମର ନିହାତି ଅର୍ଥଟା ଦରକାର ବିନା ମାନେ ପଇସାରେ ଆମେ କେମିତି କ'ଣ କରିବା ଆମ ପଇସା ଟିଏ ହଁ ଥିଲେ କି କେଉଁଠୁ ହଁ ଦେଖିକି ଗୋଟିଏ ଭଲ ଜାଗାଟିଏ ତାପରେ ଘର ଖଣ୍ଡେ କଲେ ସେଥିରେ ଜିନିଷପତ୍ର ବି କିଣିବା ପାଇଁ